ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର କବିତା ଲେଖକ କବି ଲେଖକ ପୂର୍ବରୁ ଅବସ୍ଥିତ ଯେଉଁମାନ ଭିତରୁ ବକ୍ସିି ଜଗବନ୍ଧୁ ପଣ୍ଡିତ ଗୋପବନ୍ଧୁ ଦାସ ବୀର ସୁରେନ୍ଦ୍ର ସାଏ ସମୁଦ୍ର ଗୁପ୍ତ ରାଜା ଦିବ୍ୟସିିଂହ ଦେବ ଅନ୍ୟତମ ଏମାନେ ହେଉଛନ୍ତି ଗୋଟିେ ବହୁତ ବଡ଼ ବଡ଼ ଲୋକ ମାନେ ଏମାନେ ବହୁତ ମାନେ ଭଲ ସୁନ୍ଦର କବିତା ଓ ବହୁତ ମାନେ କାହାଣୀ ମଧ୍ୟ ଲେଖିଥାନ୍ତି ଓ ଏମାନେ ବହୁତ ଲୋକ ମଧ୍ୟ ଚିହ୍ନିଛନ୍ତି ଆଉ ଏମାନେ ଆମର ପିଲାଦିନରୁ ୟାଙ୍କର କବିତା ବିଭିନ୍ନ ପ୍ରକାର କବିତା ଆମେ ଆମେ ପଢ଼ି ପଢ଼ି ଆସିଛୁ ପିଲାଦିନରୁ ଆମର ସାହିତ୍ୟ ବହିରେ ଏମାନେ ବହୁତ ମାନେ କବିତା ଏମାନଙ୍କର ଥାଏ ଏମାନଙ୍କର ଆମେ ବହୁତ ପାଠ୍ୟ ପଢ଼ି ପଢ଼ି ପଢ଼ି ପଢ଼ି ଆସିଛୁ ବଡ଼ ହେଇଛୁ ତ ଏମାନେ ଆଉ ଗୋଟେ ସାହିତ୍ୟ ଦୃଷ୍ଟିରେ ମାନେ ବହୁତ ବଡ଼ କଣ୍ଟ୍ରିବ୍ୟୁସନ୍ ଆମ ଓଡ଼ିଶା ପାଇଁ କରିଛନ୍ତି ଏମାନେ ଯୋଗୁ ହିଁ ଆଜି ଯାଏ ସାହିତ୍ୟ ଜୀବିତ ହେଇକି ରହିଛିି ନହେଲେ ଆମର ଓଡ଼ିଆ ଭାଷାକୁ କେହି ମଧ୍ୟ ଆଜିକା ଆଜି ଯାଏଁ କେହି ମାନେ ପ୍ରାଧାନ୍ୟ ଦେଇନଥାନ୍ତେ କିଛି ଲୋକ ଦେବା ଦେଉଛନ୍ତି ତ କାରଣ ହେଉଛି ଏଇମାନେ